ଓଡ଼ିଶାରେ ମନୋରଞ୍ଜନ ଶିଳ୍ପ ଭାରତର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଦେଖାଯାଏ କାରଣ ଓଡ଼ିଶାରେ ଓଟିଟି ବିକାଶ ଉନ୍ନତ କରିବା ପାଇଁ ବେଳେବେଳେ ମଝିରେ ମଝିରେ ସରକାରଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ କଲେଜ ସ୍କୁଲ୍ ପ୍ରୋଗ୍ରାମ୍ ଇତ୍ୟାଦି କରିବା ଓଡ଼ିଶାର ନୃତ୍ୟ ଓଡ଼ିଶାର କଲଚର ବିଷୟରେ ଧାରଣା ଦିଆଯାଏ ଯାହାଫଳରେ ପିଲାଯାକ ଉନ୍ନତି କରିବା ସହିତ ନିଜର ମତାମତ ପ୍ରଦର୍ଶନ କରିଥାନ୍ତି ନିଜର କଳା କଳା ପ୍ରଦର୍ଶନ କରିଥାନ୍ତି ଏବଂ ସରକାରଙ୍କ ତରଫରୁ ପୁରସ୍କୃତ ହୋଇ ପୁରସ୍କୃତ ମଧ୍ୟ ହୋଇଥାନ୍ତି